ନୃତ୍ୟ ଲୋକ୍ମାନଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କର୍ସି କାଁହେଲେ ବୋଇଲେ ଆମର ବଡ଼ିର ଏକ୍ସର୍ସାଇଜ୍ ହୋଇଯାସି ନାଚ୍ଲା ସମୟରେ ଆରୁ ଲୋକ୍ମାନେ ନାଚ୍ଲା ସମୟରେ ତାହାକୁ ବହୁତ୍ ଫୁର୍ତ୍ତି ଲାଗ୍ସି ସେଥିର୍ଲାଗି ଖୁସି ଅନୁଭବ କର୍ସି